ହ୍ୟାଲୋ ହଁ କୁହନ୍ତୁ ମ୍ୟାଡ଼ାମ ହଁ ହଁ ଶାନ୍ତି ନାନୀ କହୁଛି ହଁ ହଁ ମୁଁ ସବୁ ଘରକାମ କରେ ଆପଣଙ୍କର କ'ଣ କ'ଣ ଘରେ ସବୁ କାମ ଅଛି ବାପାଙ୍କୁ କେତେ ହେଲା ଚାଲି ପାରୁଛନ୍ତି ତ ତାଙ୍କର କ'ଣ ସେବା କରିବାର ଅଛି ହଁ ମ୍ୟାଡ଼ାମ ସବୁ କରିଦେବି ଆପଣଙ୍କ ଘର କେଉଁଠି ଆଚ୍ଛା ହେଉ ଠିକ ଅଛି ଆମର ଘର ତ ଗାନ୍ଧୀ ଛକରେ ଯିବା ଆସିବା କରିବାକୁ ପଡ଼ିବ କେତେ ଘଣ୍ଟା ରହିବାକୁ ପଡ଼ିବ ନାହିଁ ମୋର ପରିବାର ପୁଅ ଝିଅ ସବୁ ଅଛନ୍ତି ମୁଁ ରହିପାରିବିନି ଦୁଇ ଘଣ୍ଟା ଟାଇମ୍ ଦେଇପାରିବି ଆଉ ସେହି ବାପାଙ୍କର କ'ଣ କ'ଣ ସବୁ କାମ ସେବା କରିବାକୁ ପଡ଼ିବ କୁହନ୍ତୁ ହେଉ ଏହିସବୁ କରିବି ଯେ ମୋତେ ମାସକୁ କେତେ ଟଙ୍କା ଦେବେ ତିନି ହଜାର ହେବନି ଅନ୍ୟମାନେ ତ ପାଞ୍ଚ ହଜାର ଲେଖାଏଁ ଦେଉଛନ୍ତି ମୋତେ କ'ଣ ତିନି ହଜାର କହୁଛନ୍ତି ଯିବା ଆସିବା ଘରକାମ କରିବାଟା କେତେ କଷ୍ଟ ତୁମେ ଜାଣିଛ ବୁଢ଼ାବାପାଙ୍କ ସେବା କରିବାଟା କେତେ କଷ୍ଟ ତୁମେ ଜାଣିନ ବୋଧେ ତାଙ୍କୁ ଗାଧାଅ ଉଠାଇକି ବସାଅ ତାଙ୍କୁ ଆଣ ନିଅ ଥୁଅ ପାଖକୁ ସବୁ ଯୋଗାଡ଼ିକି ଦିଅ କେତେ କଷ୍ଟ ଏତେ ବୟସ ହେଲାଣି ଆଉ ତାଙ୍କର ବହୁତ କାମ ପଡ଼ିବ ମୋତେ ଏତେ କମ୍ ଦରମାରେ ହେବନି ନାହିଁ ମୁଁ ଆପଣଙ୍କୁ ପାଞ୍ଚ ହଜାର ମୋତେ ମାସକୁ ଦେଲେ ମୁଁ ଆଉ ଦୁଇ ଘଣ୍ଟା ଲେଖା ଆପଣଙ୍କ ଘରକୁ ଯିବି ଆପଣ ଦେବେ ଯଦି ଯିବି ହଁ ମୋତେ ତ ଅନ୍ୟମାନେ ବି ଦେଉଛନ୍ତି ସେତିକି ଟଙ୍କା ଏହିଟା ସହର ଯାଗା ଲୋକମାନେ ଏତିକି ଟଙ୍କା ଦେଉଛନ୍ତି ହଁ ବୁଢ଼ାଲୋକଙ୍କ ସେବା କରିବା ବହୁତ କଷ୍ଟ ସେଥିପାଇଁ ମୁଁ ପାଞ୍ଚହଜାର କରିଛି ହଁ ମୁଁ ସବୁ ବୁଲି ବୁଲି କାମ କରେ ସେଥିପାଇଁ ମୁଁ ଭଲ କାମ କରେ ବୋଲି ଲୋକ ମୋତେ ଡାକନ୍ତି ନାହିଁ ନାହିଁ ମୋତେ ପାଞ୍ଚ ହଜାର ଦେବେକି କୁହନ୍ତୁ ତା'ହେଲେ ବୁଢ଼ାବାପାଙ୍କର ସେବା କରିବା ପାଇଁ କାଲି ଠାରୁ ଯିବି ଆଉ ସକାଳେ ଯିବି କାଲି ସକାଳେ ସାତଟାରୁ ଆଠଟା ଯିବି ହେଉ ରଖୁଛି